ମୁଁ ସନ୍ଧ୍ୟାରାଣୀ ନାୟକ କହୁଛି ହୋଟେଲ୍ ଆଶୁତୋଷ ତ ମୋର ମଟନ୍ ବିରିୟାନୀ ଚିକେନ୍ ଚିଲି ଚିକେନ୍ ଆଉ ଦହି ବାଇଗଣ ଅର୍ଡ଼ର୍ ଅଛି ତାକୁ ନୋଟ୍ କରି ରଖନ୍ତୁ ଆଉ କନିକା ଛକ ଆଡ଼୍ରେସ୍ରେ ପଠାଇଲେ ବହୁତ ଖୁସି ହେବି